ଆମ ଅଞ୍ଚଳରେ ପ୍ରତିବର୍ଷ ନୂଆବର୍ଷ ଯାତ୍ରା ହୋଇଥାଏ ଏହି ଯାତ୍ରାରେ ବିଭିନ୍ନ ପ୍ରକାରର ସାମାନ ଜିନିଷ ମାନ ଆସିଥାଏ ଆମେ ସେହି ସବୁ ସାମଗ୍ରୀ କିଣିଥାଉ ନଦୀ ଭିତରେ ଏହି ଯାତ୍ରା ହୋଇଥାଏ ଏହି ଯାତ୍ରାରେ ଆମ ପରିବାର ସମସ୍ତେ ଦେଖିଯାଇଥାଉ ଏହି ଯାତ୍ରାରେ ଆମେ ସମସ୍ତେ ଚାଲିକି ଯାଇଥାଉ ନଦୀ ଭିତରେ ଗୋଟିଏ ମନ୍ଦିର ଥାଏ ସେହି ମନ୍ଦିରକୁ ଆମେ ଡଙ୍ଗାରେ ପୂଜା କରିବାକୁ ଯାଇଥାଉ ସେହି ଯାତ୍ରାରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ନାମ ସମସ୍ତେ ଜପନ୍ତି ସେହି ମେଳାରେ କେତେ ସାଙ୍ଗସାଥି ଦେଖିବାକୁ ଯାଇଥାନ୍ତି ସେହି ମେଳାରେ ହଜାର ହଜାର ଲୋକ ଦେଖିବାକୁ ଆସନ୍ତି ସେଠାରେ କେତେ ଛୋଟ ଛୋଟ ପିଲାମାନେ ହଜି ମଧ୍ୟ ଯାଆନ୍ତି ସେଠାରେ ଡାଲି ଭାତ ଖଟା ଇତ୍ୟାଦି ମଧ୍ୟ ଖାଇବାକୁ ଦିଅନ୍ତି ସେଠାରେ ଏତେ ଆନନ୍ଦ ମିଳିଥିଲା ଯେ ଏବେ ବି ମୋର ମଧ୍ୟ ମନେ ଅଛି